ମୋର ଗୋଟେ ଜବ୍ ଆସିଥିଲି ଜବ୍ ହେଇଯାଇଛି ମୁଁ ଗାଁରେ ରୁହେ ମୋତେ ଭୁବନେଶ୍ୱରକୁ ଯିବାକୁ ପଡ଼ୁଥିଲା ତ ମୁଁ ଭୁବନେଶ୍ୱର ଆସିଲା ପରେ ମୋତେ ସେଇଠି ଆମ ସାର୍ ଯିଏ ମୋତେ ଫୋନ୍ କରିକି ଲୋକେଶନ୍ ଦେଇଥିଲେ ତ ମୁଁ ଯେହେତୁ ନୂଆ ନୂଆ ଗାଁରୁ ଯାଇଛି ଭୁବନେଶ୍ୱର ତ ତା' ବିଷୟରେ ମୁଁ କିଛି ଜାଣିନଥିଲି କେଉଁଠି କ'ଣ ଜାଗା ସେଥିଲାଗି ମୁଁ ଗୋଟେ ଓଲା ବୁକ୍ କରିଥିଲି ଯେଉଁଥିରେକି ମୋତେ ଯେମିତି ଠିକ୍ ଲୋକେଶନ୍ ଜାଗାରେ ପହଞ୍ଚେଇ ପାରିବ ସେହି ଅନୁସାରେ ମୁଁ ଓଲାକୁ ବୁକ୍ କରିଥିଲି ତ ସେ ଓଲା ଆସିଥିଲେ ଏଣ୍ଡ୍ ମୋତେ ପିକ୍ଅପ୍ କରିଥିଲେ କରିସାରିଲା ପରେ ମୋତେ ମୋ ଲୋକେଶନ୍ ଜାଗାକୁ ନେଇଥିଲେ ଯେଉଁ ଯେଉଁ ଜାଗାଟା ମୋତେ ସାର୍ କହିଲେ ସେ ଅନୁସାରେ ସେ ମୋତେ ନେଇଥିଲେ କିନ୍ତୁ ଯେତେବେଳେ ମୁଁ ମୋ ସେ ଲୋକେଶନ୍ ଜାଗାରେ ପହଞ୍ଚିଲି ତ ସାର୍ଙ୍କର ଫୋନ୍ ଆସିଲା କି କି ସେ ରୁମ୍ଟା ଅଲ୍ରେଡ଼ି ଆଗରୁ ବୁକ୍ ବୁକିଙ୍ଗ୍ ହେଇସାରିଛି ତ ମୁଁ ଆପଣଙ୍କୁ ଆଉ ଗୋଟେ ଲୋକେଶନ୍ ଦେଉଛି ସେଇ ଲୋକେଶନ୍ ଅନୁସାରେ ଆସନ୍ତୁ ଆଉ ସେଇଠି ଆପଣ ରହିଯିବେ ତ ଆମେ ଆସିଲୁ ଆସିଲା ପରେ ମୋତେ ଯେଉଁ ଲୋକେଶନ୍ ଜାଗା କୁହା ହେଇଥିଲା ସେ ଲୋକେଶନ୍ ଅ ଟିକିଏ ବହୁ ମୁଁ ଯେଉଁଠି ପୂର୍ବରୁ ଯାଇଥିଲି ସେଇ ଜାଗାଠାରୁ ଟିକିଏ ବହୁତ ଦୂରରେ ଲୋକେଶନ୍ଟା ଥିଲା ତ ସେଠିକି ଯିବାପାଇଁ ଆମକୁ ଆଉ ପ୍ରାୟତଃ ଅଧଘଣ୍ଟା ଟାଇମ୍ ଲାଗୁଥିଲା ତ ସେଇ ଯେଉଁ ଜାଗାକୁ ଯିବାପାଇଁ ପଡ଼ିଥିଲା ସେ ଜାଗାରେ ଅଙ୍କାବଙ୍କା ଗଳି ଥିଲା ବସ୍ତି ବି ଥିଲା ତ ମୁଁ ମୁଁ ଭାବିଲି କି କାଳେ ଡ୍ରାଇଭର୍ ରାଗିଯିବେ ଯେହେତୁ ତାଙ୍କର ବି ଟାଇମ୍ ୱେଷ୍ଟ୍ ହେଉଛି ତ କାଳେ ରାଗିଯିବେ ତ କିନ୍ତୁ ମୋତେ ସେ ଡ୍ରାଇଭର୍ ଏତେ ଭଲ ଥିଲେ ଏତେ ଭଲ ଥିଲେ ଯେ ମୁଁ ଯୁଆଡ଼େ ଗଲ ମୁଁ ଯେଉଁ ଯେଉଁ ଜାଗା ବି କହିଲି ସେଇ ସେଇ ଜାଗାକୁ ମୋତେ ନେଲେ ମୁଁ ଭାବିଲି କି ସିଏ ରାଗିକି ମୋତେ କିଛି କ'ଣ କହିବେ କିନ୍ତୁ ନା ରାଗିକି ମୋତେ କିଛି ବି କହିନଥିଲେ ମୋ ସହିତ ଭଲରେ ବିହେବ୍ କରିଥିଲେ ଆଉ ଭଲ ଭଲ ରେସ୍ପେକ୍ଟ ବି ଦେଇଥିଲେ ଏଣ୍ଡ୍ ମୁଁ ସେଥିପାଇଁକି ବହୁତ ବହୁତ ଧନ୍ୟବାଦ ଦେବି ସେ ଡ୍ରାଇଭର୍ ଭାଇଙ୍କୁ ଯିଏକି ମୋତେ ଏ ଠିକ୍ ଜାଗାରେ ପହଞ୍ଚେଇଲେ ଆଉ ମୁଁ ତାଙ୍କର ଅଧିକ ଟାଇମ୍ ୱେଷ୍ଟ୍ କଲି ମୋତେ ତାହା ବଦଳରେ ସିଏ ମୋତେ କିଛି ଖରାପ ବିହେବ୍ ବି କଲେନି ମୋ ସହିତ ରେ ଭଲରେ ରେସ୍ପେକ୍ଟ ଦେଇ କଥାବାର୍ତ୍ତା କଲେ ଇରିଟେଟ୍ ବି ହେଲେନି ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି